ଓଡ଼ିଶାରେ କୃଷି କ୍ଷେତ୍ର ପାଇଁ କୌଣସି ପ୍ରକାର ସୁବିଧା ନାହିଁ ଯାହାଦ୍ୱାରା କି କୃଷିମାନେ ଆଗକୁ କୌଣସି କୃଷି କାର୍ଯ୍ୟ ପାଇଁ ସାହାଯ୍ୟ ନେଇପାରୁନାହାନ୍ତି ଏହିପରି ଭାବରେ କୌଣସି ଶସ୍ୟକୁ ପ୍ରତ୍ୟକ୍ଷାନ କରିବା ଦ୍ୱାରା ସେମାନଙ୍କର ବହୁ ପରିଶ୍ରମ ଲାଗିଥାଏ କିନ୍ତୁ ମଝିରେ ମଝିରେ ବନ୍ୟା ଏହିପରି ଭାବରେ ବହୁ ସମସ୍ୟା ଆସୁଥିବା ଯୋଗୁଁ ବହୁ ଶସ୍ୟ ହୋଇଯାଇଥାଏ ଯାହାଦ୍ୱାରା କି କୃଷିମାନଙ୍କୁ ବହୁତ ସୁବିଧାର ସମ୍ମୁଖୀନ ବାକୁ ପଡ଼ିଥାଏ ଏବଂ କୃଷିମାନଙ୍କୁ କୌଣସି ପ୍ରକାର ଭାବରେ ସୁବିଧା ସୁଯୋଗ ଦିଆଯାଉନାହିଁ ଆମ ଓଡ଼ିଶାରେ କୃଷିମାନଙ୍କୁ ଶସ୍ୟମାନଙ୍କୁ କୌଣସି ଋଣ ପ୍ରଦାନ ମଧ୍ୟ କରାଯାଉନାହିଁ ଯାହାଦ୍ୱାରା କିି ବହୁ ସେମାନେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ନିଜର ଋଣ ଆଣିଥିବାରେ ସେ ଶସ୍ୟ ଉପରେ ନିର୍ଭର କରି ରହିଥାନ୍ତି ସେହି ଶସ୍ୟ ଯଦି ନ ହୁଏ ତା'ହେଲେ ସେ ସେହିଠାରୁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ ମଧ୍ୟ କରିଥାନ୍ତି